ଖାଇବା ପାଇଁ ମୋର ପ୍ରିୟ ଭାତ ଡାଲମା ରୁଟି ତରକାରୀ ଆଉ ସନ୍ତୁଳା ମୋର ପ୍ରିୟ ଖାଦ୍ୟ ଅଟେ କାହିଁକିନା ଏହା ତଟକା ପନିପରିବା ଦ୍ଵାରା ସନ୍ତୁଳା ତରକାରୀ ପ୍ରସ୍ତୁତ ହୋଇଥାଏ ଆଉ ସନ୍ତୁଳାରେ ହଳଦୀ ତେଲ ମସଲା ଏ ସବୁ ପଡ଼ିନଥାଏ ଏହା ପେଟକୁ ସ୍ଵାସ୍ଥ୍ୟ ଏବଂ ଶରୀରକୁ ସୁସ୍ଥ କରିଥାଏ ପୁଷ୍ଟିକର କରିଥାଏ ତେଣୁ ଏହା ମୋତେ ବହୁତ ରୁଚିକର ଲାଗେ